ଆଇଆଇଟି ଆଇଆଇସି ଆଇଆଇଏମ ଭଳି ବଡ଼ ବଡ଼ ଅନୁଷ୍ଠାନ ସମସ୍ତଙ୍କ ପାଇଁ ସୁଲଭ ନୁହେଁ ବୋଲି ମୁଁ ଭାବୁଛି କାରଣ ଏଥିରେ ଛାତ୍ର ଛାତ୍ରୀଙ୍କ ଉପରେ ବହୁ ଚାପ ପଡ଼ୁଛି ଯେଉଁ ବୟସରେ ଯେତିକି ଶିକ୍ଷାଦାନ ଲାଭ କରିବା କଥା ତାଙ୍କ ମାନସିକ ଉପରେ ବହୁତ ବଡ଼ ଆକାରରେ ଚାପ ପକା ହେଉଛି ଏବଂ ଅର୍ଥର ବହୁ ଖର୍ଚ୍ଚ ବି ରହୁଛି ଏଥିରେ ଯାହାକି ପିଲାମାନଙ୍କର ଶିକ୍ଷା ଶିକ୍ଷା ଲାଭ କରିବାରେ ଏକ କାରଣ ସାଜୁଛି